ଆଜିକାଲି ପ୍ରଯୁକ୍ତିବିିଦ୍ୟାର ଉନ୍ନତି ଫଳରେ ପିଲାମାନେ ମୋବାଇଲ୍ ଓ ଟିଭିର ବ୍ୟବହାର ଅଧିକ କରୁଛନ୍ତି ଆଗକାଳରେ ପିଲାମାନେ ସାଙ୍ଗସାଥିରେ ଅନେକ ପ୍ରକାର ଖେଳ ଖେଳି ଆନନ୍ଦିତ ହେଉଥିଲେ କୁ ଶରୀର ମଧ୍ୟ ସୁସ୍ଥ ରହୁଥିଲା କିନ୍ତୁ କରୋନା ଥିବା ପରଠାରୁ ପିଲାମାନଙ୍କ ବାପାକୁ ମା' ମାନେ ପିଲାମାନଙ୍କୁ ବାହାରକୁ ବାହାରିବାକୁ ଦେଉ ନାହାନ୍ତି ଯାହାଫଳରେ ସେମାନେ ମାନେ ଅନେକ ପ୍ରକାର ଗେମ୍ ଖେଳିଥାନ୍ତି ଏମାନଙ୍କୁ ଆଗ୍ରହ ପ୍ରକାଶ କରିବା ପାଇଁ ଗେମ୍ ଖେଳି ଆନନ୍ଦ ଜଣାଇବା ପାଇଁ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେବାକୁ କହିବା ଆବଶ୍ୟକ ଅଟେ